କୁହ ହଁ ଆଜ୍ଞା ସେ ସାହୁ ବାବୁ ତ ମୁଁ ଆପଣଙ୍କ ଘର୍କେ ଯେନ୍ ଖବର କାଗଜ ନେଇଥିସି ହଁ ମୁଁ ସିଏ କହୁଛି ଆଜ୍ଞା ଆଜ୍ଞା କେନ୍ ପେପର୍ କଥା କହୁଛନ୍ ମୁଁ ତ ଆପଣଙ୍କୁ ସମାଜ ପେପର୍ ଦେସି ହଁ ଯେ ଆଜ୍ଞା ଯେ ମୋର ମୁଇଁ ଯେନୁ ଆନଛି ସେନୁ ଆଜ୍ଞା ସମାଜ ପେପର୍ କହିବାକେ ଗଲେ ନାଇଁନ ବୋଇଲେ ମୋତେ ସମାଜ ପେପର୍ ନେଇ ଯିବାକୁ ଗଲେ ଆଡ଼ୁ ଦଶ କିଲୋମିଟର୍ ବାଟ ଅଧିକା ଯିବାକେ ପଡ଼୍ବା ଆଜ୍ଞା ଯେନ୍ତାକି ମୋତେ ପଇସା ପତର ଅଧିକା ଖର୍ଚ୍ଚ କରବାକେ ପଡ଼୍ବା ବୋଇଲେ ଏ ସମ୍ବାଦ ଚଳିବ ନାଇଁ କି ଆଜ୍ଞା ହଁ ଆଜ୍ଞା ଆଜ୍ଞା ଆଜ୍ଞା ବୁଝୁଛେ ମୁଁ ଆପଣଙ୍କ ମୁଁ ଆପଣଙ୍କର କଥା ସବୁ ବୁଝୁଛେ ଯେ ଆଜ୍ଞା ଯେ ମୁଁ ହେତକି ଦୂରି ଦୂରା ଯିବି ବୋଲେ ମୁଁ କାଣା ଲାଭଟେ ପାଇମି ଆଜ୍ଞା ଦେଖୁନ ତ ମୋତେ ଫେର୍ ମନୁ ମୁଡ଼ା ନେଇ ଯିବାକେ ପଡ଼ବା ତ ହେରୁ ମନୁ ମୁଡ଼ାକେ ନେଇଗଲେ ଦଶ କିଲୋମିଟର୍ ସାଇକେଲ୍କେ ପେଲି ପେଲି କେତେ ଯିବି ଆଜ୍ଞା ଯେ ଆପଣ ଟିକେ ଆଡ଼ଜେଷ୍ଟ କରୁନ୍ ଦେଖୁନ୍ ତ ଏନ୍ତା ବୋଲବେ ଆଜ୍ଞା ବୋଇଲେ ମୁଁ ମରିଯିବି ଆଜ୍ଞା ବୋଇଲେ ଗୁଟେ କାମ୍ କଲେ ନାଇଁ ହେତା ଆଜ୍ଞା ଯେ ଆପଣ ଏଇ ମାସଟା ସେ ସମାଜ ପେପର୍ରେ ଚଲେଇ ଥାଉନ ଆର ମୁଇଁ ଆଇଲା ମାସ୍କେ ଆଇଲେ ଯେନ୍ତା କରି ହେଲେ ଆପଣଙ୍କର ସମ୍ବାଦ ପେପର୍ ଆଣବାର୍କେ ଗୋଟେ ବ୍ୟବସ୍ଥା କର୍ମି ଯେ ଆପଣ ମୋର ପେଟ୍କେ ଲାତ୍ ନାଇଁ ମାରୁନ୍ ଆଜ୍ଞା ଇ ମାସ୍ଟା ଯେନ୍ତା କରି ହେଲେ ଚଲେଇ ଦିଅ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ବୋଇଲେ ଦେଖନ୍ତୁ ଆଜ୍ଞା ଇ ସମାଜ ପେପର୍ଟା ତ ପଇସା ବି ଅଧିକା ପଡ଼୍ସି ନାଇଁ ସମାଜ ପେପର୍ଟା ଅଧିକା ପଇସା ପଡ଼୍ବା ଯେ ଇଟା ଗୋଟେକୁ ଏବେ ଆଠ ଟଙ୍କା ନେଉଛନ୍ତି ସେ ବାଗି ଲାଗୁଛି ଆଜ୍ଞା ଆଜି ସମାଜ ପେପର୍ଟା ତ ଦୁଇ ଟଙ୍କା କମ୍ ନେଉଛନ୍ ଛଅ ଟଙ୍କା ନେଉଛନ୍ ବୋଇଲେ ଆପଣ ହେନ୍ତା ହିସାବରେ ପଇସା ପତର ଫୁଣି ଦେଲେ କାଇଁ ନ ଆଜ୍ଞା ଦେଖ ତ ହେନ୍ତା ବହୁତ ଲୁକ ବୋଲୁଛନ୍ ଆଜ୍ଞା ଆର ଦେଲା ବେଲ୍କେ ଠକି ଦେଉଛନ୍ ନାଇଁ ଦେବାକେ ମୋର ହାତରୁ ପଇସା ଦେବାକେ ପଡ଼ୁଛି ହଁ ହଁ ହଁ ହଁ ଯେ ଆଜ୍ଞା ଦେଖୁନ୍ ତ ଆପଣଙ୍କର ପାଖରେ ମୋର ଦୁଇ ମାସର ପଇସା ରହିଗଲା ନ ପେପର୍ ପଇସା ହେଟା ଯଦି ଆପଣମାନେ ନାଇଁ ଦେବାକେ ବୋଇଲେ ଫୁଣି ସମ୍ବାଦ ପେପର୍ ବୋଲୁଛନ୍ ବୋଇଲେ ମୁଁ ତ ଘାଣ୍ଟି ହେଇକିରି ମାରିଦେବେ ଆଜ୍ଞା ଆପଣ ହଁ ନାଇଁ ଦୁଇ ମାସର ରହିଯାଇଛି ଆଜ୍ଞା ହେଟାକେ ଦେଇଦୁଆ ଦେଲେ ଭଲ ହେତା ନାଇଁ ଆଜ୍ଞା ଆପଣଙ୍କୁ ଟିକେ ଡର ଲାଗ୍ସି ଆଜ୍ଞା କହିବାକେ ଡର୍ ଲାଗ୍ସି ଆପଣ ପଚାରିଲେ ବୋଲି କହିଦେଲି କାଇଁ ନ ପଇସାର କଥା ହେଲେ ମୁଁ ଆପଣଙ୍କୁ କେବେ କହିସି ହଁ ହଁ ଯେ ଆଜ୍ଞା ଯେ ପଇସାଟା ଦେଇଥିତେ ବୋଲେ ଭଲ ହେଇଥିତା ଆଜ୍ଞା ହଁ ହଁ ଠିକ୍ ଅଛି ଥିଲେ ଆଜ୍ଞା ଜୁହାର ଆଜ୍ଞା ଜୁହାର ଜୁହାର ଆଜ୍ଞା ଜୁହାର